ଏକ ଲମ୍ବା ବାଇକିଂ ଯାତ୍ରା ପାଇଁ ଆମେ ଆମ ନିଜକୁ ପ୍ରସ୍ତୁତ କରିବା ପାଇଁ ଆମେ ଆମ ଗୋଟେ ବ୍ୟାଗ୍ ଆଣିବା ତ ବ୍ୟାଗରେ ଆମର କିଛି ଦରକାରୀ ଜିନିଷ ଯେମିତିକି ଆମର କପଡ଼ାଲତା ପ୍ରଥମେ ଏବଂ ଔଷଧ ବା ଯେଉଁଟା ଆମର ନିତିଦିନିଆ ଔଷଧ ଆମେ ଯେଉଁଟାକୁ ନିତିଦିନ ବ୍ୟବହାର କରୁଥିବା ସେହି ଔଷଧକୁ ରଖିବା ଆମର ଡ୍ରାଇଭିଂ ଲାଇସେନ୍ସ୍ ବା ଗାଡ଼ିର କାଗଜପତ୍ର ତାକୁ ରଖିବା ପାଣି ବୋଟଲ୍ ରଖିବା ଏବଂ କିଛି ଅଳ୍ପ ସୁଖା ଖାଦ୍ୟ ରଖିବା ହେଲମେଟ୍ ବି ଆମେ ବ୍ୟବହାର କରିଥିବା ଏବଂ ଗୁଗଲ୍ ମ୍ୟାପ୍ ଦ୍ଵାରା ଦେଖିକି ଆମେ ଆମ ଲମ୍ବା ରାସ୍ତାକୁ ଅତିକ୍ରମ କରିବା ଲମ୍ବା ରାସ୍ତାରେ ଗଲାବେଳେ ଆମେ ବାଟରେ କିଛି ଦୋକାନ ବଜାର ଦେଖିକି ଟିକିଏ ରେଷ୍ଟ୍ ନେଇକି ବା ଟିକିଏ କିଛି ସମୟ ରହିଯାଇକି ସେଠାରେ ବିଶ୍ରାମ ନେଇକି ପୁଣି ଆମେ ଯାଇପାରିବା କାରଣ ଏକା ସାଙ୍ଗରେ ବହୁତ ବାଟ ଡ୍ରାଇଭିଂ କଲେ ଆମର କିଛି ଅସୁବିଧା ହୋଇପାରେ ସେଥିପାଇଁ ଆମେ ରହି ରହିକି ଯାତ୍ରା କରିବା ଆମ ପାଇଁ ଭଲ ଏବଂ ଆମର ସବୁ ଦରକାରୀ ଜିନିଷ ବା ଆବଶ୍ୟକତା ଜିନିଷ ଆମ ପାଖରେ ରଖିକି ହିଁ ଯାତ୍ରା କଲେ ଆମକୁ ଯାତ୍ରାଟା ଭଲ ହୋଇଥାଏ ବା ଆମେ ଯେଉଁ ବି ଟାଉନ୍ ଜାଗାକୁ ଯାଉଛୁ ଆମେ ଶୀଘ୍ର ଏବଂ ଭଲରେ ପହଞ୍ଚିପାରିବା